ଆମେ ଯେତେବେଳେ ରିଜର୍ଭ ଟିକେଟ୍ କରୁଛୁ ବସିକି ଯାଉଛୁ ଆଉ ଆଉ ଯେଉଁ ଯେଉଁ ସମୟରେ ରିଜର୍ଭ ମାନେ ଯେଉଁ ଆମର ଜେନେରାଲ୍ ଟିକେଟ୍ କରି ଯାଉଛୁ ଠିଆ ହେଇକି ଯାଉଛୁ ଗେଟ୍ ପାଖରେ ଠିଆ ହେଉଛୁ ଆଉ ରାସ୍ତାରେ ଯଦି କୋ ପାସେଞ୍ଜର୍ ଓହ୍ଲେଇଲେ ବୋଲେ ଆମେ ସେଇଟି ବସୁଛୁ ତା ସିଟ୍ରେ ଆଉ ବାହାରେ ଠିଆ ହୋଇକି ଦେଖି ଦେଖି ବାହହାର ଜିନିଷ ଯାଉଚୁ ବହୁତ ମଜା ଲାଗୁଛି ଟାଇମ୍ ପାସ୍ ହୋଇଯାଉଛି ଆଉ ରିଜର୍ଭ ଟିକେଟ୍ଟା ଯେବେ କରିନଥାଉଛୁ ଜେନେରାଲ୍ ଟିକେଟ୍ରେ ଯାଉଛୁ ଠିଆ ହେଇକିରି ଏଠି ସେଠି ବୁଲିକି ଆମେ ଯାଉଛୁ